ମୋର ଭବିଷ୍ୟତକୁ ଗୋଟେ ଭଲ ଶିକ୍ଷୟିତ୍ରୀ ହେବାକୁ ଇଚ୍ଛା ଅଛି ସେଥିଲାଗି ମୋର ସେହି ଦିଗ ଉପରେ କାର୍ଯ୍ୟ କରୁଅଛି ମୁଁ ଏବେ ଯୁକ୍ତ ତିନିରେ ପାଠ ପଢ଼ୁଅଛି ଏହାପରେ ପି ଜି ବି ଏଡ଼୍ କରିବାକୁ କରିବି ଏବଂ ଆଗକୁ ଗୋଟେ ଭଲ ଶିକ୍ଷୟିତ୍ରୀ ହୋଇ ବାହାରିବି ତେଣୁ ମୁଁ ତାହାପାଇଁ ଦିନରେ ପାଠ ପଢ଼ୁଛି ଏବଂ ମୁଁ ପନ୍ଦରରୁ ଷୋହଳ ଘଣ୍ଟା ମୁଁ ପାଠ ପଢ଼ିଥାଏ ଏହାକୁ ହାସଲ କରିବାପାଇଁ ମୋତେ ମୋ ଘରଲୋକ ଅଧିକରୁ ଅଧିକ ପ୍ରେରଣା ଯୋଗାଇଥାନ୍ତି ମୋ ବାପା ମୋ ମାଆ ମୋ ଭାଇ ମୋତେ ଏହା ପାଇଁ ଅଧିକରୁ ଅଧିକ ପ୍ରେରଣା ଦେଇ ଦେଇଥାନ୍ତି ତେଣୁ ମୋର ମୁଁ ମୋର ଲକ୍ଷ୍ୟ ଶିକ୍ଷୟିତ୍ରୀ ହେବାକୁ ଚାହୁଁଅଛି ଏବଂ ଏହି ଦିଗରେ କାର୍ଯ୍ୟ କରୁ